ଇହା ଇହା ଦେଇ ଚାଷ କରବାର୍ ଲାଗି ଜାଗା ଜାଗା ଜଣେ ଜଣେ ଗୁଟେ ଗୁଟେ ପାତାଲ୍ ପୁର୍ ମାନେ ଖୁଲିଚନ୍ ଆଉ ସେଥିର୍ ଲାଗି ବୋଲି କରି ସବୁ ମାସ ସବୁ ବର୍ଷ ଦୁଇ୍ ଥର୍ ଗୁଟେ ବର୍ଷ ଦୁଇ୍ ଥର୍ ଭଲ୍ କରି ଚାଷ୍ ହଉଚେ ଆର୍ ସେ ପାତାଲ୍ ପୁର୍ ର ଲାଗି ଅନେକ୍ ପନିପରିବା ବି ସେଥିଁ ଚାଷ୍ ହଉଚି କେନାଲ୍ ପେନ୍ ଆସିଲେ ତ ଚାଷ୍ କରୁଛନ୍ ଆଉ ଜେନ୍ ଜେନ୍ କେ ନ ଆସୁଚି ସେନ୍ ପାତାଲ୍ ପୁରୁ ମାନ୍ ଖୁଲା ହେଇଚି ଆଉ ସେନ୍ ଚାଷୀ ଚାଷମାନେ କରାହଉଚି ବେଲେ ସବୁ ବେଲେ ବର୍ଷା ପେନ୍ ଅଉଚି କେ ବର୍ଷା ତ ଅଷାଢ଼ ମାସ ହେଲେ ଯାଇକି ବର୍ଷା ହଉଛି ବେଲେ ସେ ଅଷାଢ଼ ମାସକେ ଆମେ ଖାଲି ଦେଖିଲେ ତ ନେ ହୁଏ ସେଥିର୍ ଲାଗି ବୋଲି କରି ଆମକୁ ପାତାଲ୍ ପୁର୍ ଚୁଆମାନେ କୁଡ଼ବାର୍ କେ ହଉଛି ଆଉ କିମ୍ବା ସେ ଡଙ୍ଗା ଥିନ୍ ପେନ୍ ଟାଣି କରି ନଉଛୁ ଆରୁ ଚାଷ୍ କରୁଛନ୍ ଆଗୁ କାଳୀନ୍ ନେଥାଇ ଇ ସବୁ କିଛି ପାତାଲ୍ ପୁର୍ ନେ ଖୁଲିଥେଇ ବେଲେ କୁଆମାନେ ଜେନ୍ ଥିଲା ସେନ୍ ଚାଷ୍ କରୁଥିଲେ ପ୍ୟାନ୍ ନେଇକରି ଆରୁ ଇ ସବୁ କିଛି ଆମର୍ କେନାଲ୍ ପେ୍ନ୍ ଜେନକେ ଆସୁଛି ସେନ୍ ବି ବହୁତ ଭଲ୍ ଭାବେ ଚାଷ୍ ହଉଛି ଆରୁ ପନିପରିବା ବି ଚାଷ୍ ହଉଛି ଇ ସବୁ କିଛି ଆମେ୍ ଚାଷ୍ କରୁଛୁ ଆରୁ ସ୍ଥାୟୀ ଭାବେ ପ୍ୟାନ୍ ବି ରଖିଛୁଁ ଆରୁ ପାତାଲ୍ ପୁରୁ ମାନେ୍ କୁଡ଼ା ହେଇଛି ଯେ ସେଥି ସ୍ଥାୟୀଭାବେ ପ୍ୟାନ୍ ସବୁ ଆଡ଼େ ଜୁଉଛି ଆଉ ଭଲ୍ ଭାବେ ଚାଷ୍ ବି ହେଉଛି ଆଉ ଭାଉତ ଭଲ୍ ଭାବେ ସବୁ ପ୍ରକାର୍ ଚାଷ୍ ଇନ କରାହଉଛି ସ୍ଥାନୀୟ ପାନି ଅଛି ବୋଲି କରି ସବୁ ଚାଷ୍ କରାହଉଛି